ପାଣିପାଗ ହେବା ଯୋଗୁଁ କୀଟ ପତଙ୍ଗ ଏବଂ ନାନଦି ପ୍ରକାରର ମାଛି ଫସଲକୁ ନଷ୍ଟ କରି ଚାଷୀର ପରିଶ୍ରମକୁ ବେକାର କରିଦେଇଥାନ୍ତି ଯାହା କଷ୍ଟରେ ଚାଷୀ ଆତ୍ମନିର୍ଭରଶୀଳ ହୋଇ ଆତ୍ମ ନିର୍ଭରଶୀଳ ହୋଇନପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଏ ଏହା ହେଉଛି ଚାଷର ଉତ୍ପାଦନ ପ୍ରଣାଳୀରେ ମଣିଷର ବାଧା ସୃଷ୍ଟି କରିଥିବା